ବୌଦ ଜିଲ୍ଲାରେ ଜଳବାୟୁ ବହୁତ ଭଲ ଅଛି ଏବେ ବର୍ଷା ମାସ ଚାଲିଛି ମୁଖ୍ୟତଃ ତିନୋଟି ଋତୁ ରହିଛି ତାହା ହେଲା ଖରା ବର୍ଷା ଶୀତ ଏହି ତିନୋଟି ଋତୁକୁ ନେଇ ଲୋକମାନେ ଖାପ ଖୁଆଇ ଚଳୁଛନ୍ତି ବର୍ଷା ଋତୁରେ ଲୋକମାନେ ଚାଷ କରନ୍ତି ଖରା ଋତୁରେ ଲୋକମାନେ ମରୁଡ଼ି ହେଲେ ବି କୂଅ କିମ୍ବା ନଳକୂପ ପାଣି ଆଣି ଦୈନନ୍ଦିନ ଜୀବନଯାପନ କରୁଛନ୍ତି ଏବଂ ଶୀତ ଦିନରେ ବହୁତ ଶୀତ ହେବାରୁ ଲୋକମାନେ ସ୍ୱିଟର କମଲ ଇତ୍ୟାଦି ବ୍ୟବହାର କରିଥାନ୍ତି ଲୋକମାନେ ସବୁ ଋତୁକୁ ନେଇ ନିଜକୁ ଖାପ ଖୁଆଇ ଚଳୁଛନ୍ତି ନିଜେ ନିଜ କଥା ଚିନ୍ତା କରି ଦୈନନ୍ଦିନ ଜୀବନ ଯାପନ ସୁଖମୟରେ କାଟୁଛନ୍ତି